ହଁ ପାଣି ସମସ୍ତଙ୍କୁ ଦରକାର ସକାଳୁ ଉଠିବା ଯାଏଁ ରାତିରେ ଶୋଇବା ପର୍ଯ୍ୟନ୍ତ ପାଣି ବହୁତ ଦରକାର ଶୌଚ ହେବାପାଇଁ ରୋଷେଇ କରିବା ପାଇଁ ପାଣି ପିଇବା ପାଇଁ ଆମ ଘରେ ଆମେ ପନ୍ଦର ଜଣ ଲୋକ ପନ୍ଦର ଜଣ ଲୋକ ତାଙ୍କେ ଗାଧୋଇବା ପାଇଁ ପାଣି ଦରକାର ଶୌଚ ହେବାପାଇଁ ପାଣି ଦରକାର ଆଉ ଶୌଚ ହେବାପାଇଁ ବି ପାଣି ଦରକାର ରୋଷେଇ କରିବାକୁ ପାଣି ଦରକାର ଯେହେତୁ ଆମ ଆଡ଼େ ପାଣିର ସୁବିଧା ନାହିଁ ସୁବିଧା ନାହିଁ ବହୁତ ବାଟରୁ ପାଣି ଆଣିବାକୁ ପଡ଼ୁଛି ପନ୍ଦର ଜଣ ଯେହେତୁ ଘର ପରିବାରର ହେଇଥିବାରୁ ଗାଧୋଇବାକୁ ପଡ଼ୁଛି ଗାଧୋଇବାକୁ ପଡ଼ୁଛି ପାଣି କେତେ ଦରକାର ମଣିଷଙ୍କୁ ଟିକେ ରୋଷେଇ କରିବୁ ଯେ କୌଣସି ରୋଷେଇରେ ପାଣି ଦରକାର ରୋଷେଇ ଭାତ ବସାଇବୁ ପାଣି ଦରକାର ଗାଧୋଇବା ପାଇଁ ପାଣି ଦରକାର ସଫା ଏତେ ଜଣଙ୍କର କରିବୁ ପାଣି ଦରକାର ଏତେ ପାଣି ସରିବାରୁ ବହୁତ ମାନେ ପାଣି ଇଏ ହେଉଛି ଆମର ଏଣେ ପାଣିର ବି ସୁବିଧା ନାହିଁ ପାଣି ସୁବିଧା ନଥିବାରୁ ଆମକୁ ବି ବହୁତ ବାଟରୁ ଗରା ବାଲଟି ନେଇକି ପାଣି ଆଣିବାକୁ ପଡ଼ୁଛି ପାଣି ଆଣିଲା ବେଳକୁ ବହୁତ ବି କଷ୍ଟ ହେଉଛି ପାଣିର ସୁବିଧା ଏଣେ କିଛି ବି ନାହିଁ ପାଣି ସୁବିଧା କିଛି ନାହିଁ ସବୁକାମରେ ସକାଳୁ ଉଠିବା ଯାଏଁ ରାତିର ଶୋଇବା ଯାଏଁ ପାଣିର ମଣିଷଙ୍କୁ ସବୁ ଦରକାର